ହ୍ୟାଲୋ ହଁ ଏଇ ବର୍ଷ ଜାଗର ଯେଉଁ ଅଛି ଆମେ ଯାଇଥାଆନ୍ତେ ଲିଙ୍ଗରାଜ ମନ୍ଦିର ଜାଗରଟା ଜାଗରଟା କରିଥାନ୍ତେ ପରୀକ୍ଷା ଫରିକ୍ଷା ଅଛି ନା ନାଇଁ କ'ଣ କହୁଛୁ କରିବା ନା ହେଁ ହଁ ହଁ ତା'ହେଲେ ଲିଙ୍ଗରାଜ ମନ୍ଦିର ହଁ ଲିଙ୍ଗରାଜ ମନ୍ଦିର ଯିବା ଲିଙ୍ଗରାଜ ଯିଏ ଆମେ ତିନିଟା ଚାରିଟା ବେଳକୁ ବାହାରି ଯିବା

ନାଇଁ ନାଇଁ ତିନିଟା ଚାରିଟା ବେଳକୁ ଗଲେ ଆଉ ଉପାସ ତ ରହିବା ପୁରା ନିଷ୍ଠାର ସହ କରିବା ଆଉ ହଁ ହଁ ହଁ ଆଚ୍ଛା ହୋଉ ହଉ ହଁ ମୁଁ କରିଦେବି ଆମେ ତିନିଟା ଚାରିଟା ବେଳେ ବାହାରିଲେ ବାଇକ୍ ନେବା ନା ବସ୍ରେ ଯିବା ହେରି

ତା'ହେଲେ ବାଇକ୍ରେ ଯିବା ହେରି ମୋ ବାଇକ୍ରେ ଗଲେ ସୁବିଧା ମହାଦୀପ ଉଠିଲା ପର୍ଯ୍ୟନ୍ତ ଆମେ ଦୀପ ଜାଳିକି ପୁରା ମହାଦୀପ ଉଠିବ ତା'ପରେ ଆମେ ପୁରା ଆସିବା ଆଉ ହଁ ତେଲ ଖର୍ଚ୍ଚ ଅଧା ଅଧା ହଁ ହଁ ବାଟଯାକରେ

ତା'ହେଲେ ଆମେ ହଁ ଘିଅ ଆମେ ନେଇଯିବା ତୁ ଆଣିଥିବୁ ଘିଅ ଆଣିଥିବୁ ଦୁର୍ଗା ଘିଅ ହଁ ଦୀପ ବଡ଼ ବଡ଼ ନେଇଯିବା

ଆଉ କହୁଥିଲିକି ଆମର ହଁ ଆମେ ଭଲସେ ପୁରା ନିଷ୍ଠାର ସହ ଉପାସ କରିବା ଉପାସ କରିକି ଆମେ ଆସିବା ମହାଦୀପ ତ ଉଠିବ ଆମେ ସରୁ ସରୁ ଆମେ ଆସିବା ଆଉ ଆସିଲା ପରେ ଯଦି ନାଇଁ ଯଦି ମନ୍ଦିରରେ କିଛି ଅନ୍ନ ପ୍ରାସାଦ ହେଉଥିବ ତା'ହେଲେ ଖାଇବା ନହେଲେ ଘରକୁ ଆସିବା ଆଉ ଆମର ବାଇଶ ତାରିଖ

ହଁ ଦୁଇ ଜଣ ମିଶିକି ହଁ ହଉ ତା'ହେଲେ ରହିଲି ହେଁ